ଓଡ଼ିଶାରେ ବିଭିନ୍ନ ପ୍ରକାର ଚାଷ କରାଯାଏ ସେହି ଚାଷଗୁଡ଼ିକୁ ସେଇ ଚାଷଗୁଡ଼ିକୁ ଆଣି ଚାଷୀମାନେ ବିଭିନ୍ନ ପ୍ରକାର କଞ୍ଚା ଫଲମୂଲ ବାହାର କରିଥାନ୍ତି ସେହି ଫଲମୂଲ ବାହାର କରିବା ପରେ ବଜାର କିମ୍ବା ବାଣିଜ୍ୟ ଆକାରରେ ବିକ୍ରି କରି ନିଜର ଘରକୁ କିଛି ପଇସା ରୋଜଗାର କରି ନେଇଥାନ୍ତି ତ ଆନ୍ତର୍ଜାତିକ ଅନ୍ତର୍ଜାତୀୟ ଘରୋଇ ଯେମିତି ହୋଲସେଲର୍ କିଛି କୃଷିମାନେ ନିଜ ଘରେ ଗୋଟେ ହୋଲସେଲ୍ ଆକାରର ଗୋଟିଏ ଛୋଟିଆ କିରାଣା ଦୋକାନ ନ ଖୋଲି ସେହି ଦୋକାନରେ ତାଙ୍କର କଞ୍ଚା ଫଲମୂଲ ମଧ୍ୟ ବିକ୍ରି କରିଥାନ୍ତି ଏବଂ ଗୋଟିଏ ଗାଡ଼ିରେ ମଧ୍ୟ କିଛି କିଛି କୃଷକମାନେ ଫଲମୂଲ କିମ୍ବା ଯେକୌଣସି ପନିପରିବା ସେଥିରେ ଆଣି ବିଭିନ୍ନ ପ୍ରକାର ଗ୍ରାମ ଗ୍ରାମ ବୋଲି ସେମାନେ ପଇସା ରୋଜଗାର କରିଥାନ୍ତି ଆଉ କୃଷି ଆଉ କୃଷକମାନଙ୍କ ମଧ୍ୟରୁ ଯେଉଁମାନେ ଘରେ ରହି ମଧ୍ୟ ଅନ୍ୟ ଘରକୁ ପ୍ରଦ ଆଦାନ ପ୍ରଦାନ କରନ୍ତି ଏବଂ ପଇସାର ଉତ୍ପାଦନ କରନ୍ତି ସେମାନଙ୍କୁ ମଧ୍ୟ କୃଷି ବୋଲି ତ କୃଷି ବିଭିନ୍ନ ପ୍ରକାରର ଶୈଲୀରେ ପଇସା ଉତ୍ପାଦନ କରିଥାନ୍ତି ଯେମିତି ହେଲା ଘରୋଇ ଆନ୍ତର୍ଜାତୀୟ ହୋଲସେଲର୍ ଇତ୍ୟାଦି